ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବହୁତ ଡକ୍ଟର ମାନେ କିମ୍ବା ନର୍ସ ମାନେ ବହୁତ ଦେଖାଉଛନ୍ତି ତ ବହୁତ ଦୁର୍ନୀତି କରୁଛନ୍ତି ତ ଏଥିରେ ବହୁତ ଭଲ ଭାବେ ଚିକିତ୍ସା ହେଇପାରୁନି ଯାହାଦ୍ୱାରା ମଣିଷର ମୃତ୍ୟୁ ବି ହୋଇପାରେ ତ ବହୁତ ଅସୁବିଧାର ସମ୍ଭାବନା ବି ହୋଇଥାଏ ତ ବହୁତ ମଣିଷଟା ବହୁତ କଷ୍ଟ ଅନୁଭବ କରେ ତ ଡକ୍ଟର ମାନେ ଭଲ ଭାବେ ଦେଖନ୍ତି ନାହିଁ ବହୁତ ରାଗରେ ବି କୁହନ୍ତି ତ ଏଥିରେ ଔଷଧ ମେଡ଼ିସିନ ଅପରେସନ୍ ଅଧେ ଭଲ ଭାବେ ହୋଇପାରୁନାହିଁ ତ ଏଥିରେ ଲାଞ୍ଚ ବି ମାଗୁଥାନ୍ତି ଅପରେସନ୍ କଲେ ବି ଲାଞ୍ଚ ଦିଅ ତ ମେଡ଼ିସିନ ନେଲେ ବି ପଇସା ଦିଅ ଏମିତି ସବୁ ମାଗିଥାନ୍ତି ତ ମାଗିବା ବେଳେ ଗରିବ ଘର ଲୋକମାନେ ପଇସା ଦେଉନାହାନ୍ତି ତ ସେମିତି ହେଇ କରି ଭଲ ଭାବେ ଦେଖୁନାହାନ୍ତି ଗରିବ ଲୋକମାନଙ୍କୁ ତ ତାହାଦ୍ୱାରା ତାଙ୍କ ମାନେ ମୃତ୍ୟୁ ହୋଇ ହୋଇବାର ସମ୍ଭାବନା ବି ରହିଥାଏ ତ ଡେଲିଭରି ପେସେଣ୍ଟ ମାନଙ୍କୁ ବି ଭଲ ଭାବେ ଚିକିତ୍ସା କରିପାରିନାହାନ୍ତି ତ ସେମାନେ ବି ବହୁତ କଷ୍ଟ ଅନୁଭବ କରିଥାନ୍ତି ତ ତ ଏହି ଦୁର୍ନୀତି ପାଇଁ କ'ଣ କରିବା ଉଚିତ ତ ଏହି ଦୁର୍ନୀତି ସବୁ ଚାଲିଥାଏ ଆଜିକାଲି ମେଡ଼ିକାଲରେ ତ ଖାଲି ପଇସା ପଇସା ହୋଇଥାନ୍ତି ଡକ୍ଟର ମାନେ